ଏକ ବଡ଼ ପ୍ରତିମୂର୍ତ୍ତି କିମ୍ବା କଳା ତିଆରି କରିବା ପାଇଁକି ମୁଁ ନିଜର ଆଗ୍ରହ ପ୍ରକାଶ କରିଥିଲେ ବି ଏହା ସମ୍ଭବ ହୋଇପାରିନି ସେଥିପାଇଁକି ଆମର ଶିକ୍ଷାର ଅଭାବ ବା ଆମର ଅନେକ ପ୍ରକାର ଯେଉଁ କ୍ରାଏଟେରିଆ ରହିଛି ତାକୁ ସମ୍ଭବ ନଥିବାରୁ କିନ୍ତୁ ଅତ୍ମୀୟତା ରହିଛି ବା ଆଗ୍ରହ ଅଛି କେମତି ଜଣେ ସେହି ପ୍ରତିମୂର୍ତ୍ତି ପାଇଁକି ଆମେ ପ୍ରସ୍ତୁତ ହେବୁ ଏବଂ ନିଜକୁ ଦକ୍ଷତା ମନେ କରିବୁ ସେ ଶିକ୍ଷା ଏବଂ ସେ ସୁଯୋଗ ଆମେ ହାତଛଡ଼ା କରିଥାଉ କିଛି କିଛି ଅସୁବିଧାରୁ କିନ୍ତୁ ଏଇଠି ସୁଯୋଗ ମିଳେ ଆମେ ତାକୁ ହିଁ କରିବା ପାଇଁ କି ବହୁତ ଚେଷ୍ଟିତ ଆଉ ମନରେ ଆଗ୍ରହ ବି ଅଛି ଆଉ ସେଥିପାଇଁକି ସ୍ୱତନ୍ତ୍ର ପ୍ରେରଣା ର ଯେଉଁ ଅବଶକ୍ୟତା ପଡ଼ିଛି ତାହାକୁ ଆମେ ଯଦି ସୁଯୋଗ ସେ ସୁଯୋଗ ସୁବିଧା ମିଳେ ତାହେଲେ ଆମକୁ ହାତ ଛଡ଼ା କେବେ କରିବାର ନାହିଁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ସୁଯୋଗ ଦିଆଗଲେ କଳାର ଯେଉଁ ବିକାଶ ଯେମିତିକା ନିହାତି ଦରକାର କାହିଁକିନା କଳାର ବିକାଶ ନ ହେଲେ ସେ ଆମ ଓଡ଼ିଶାର ଗୋଟିଏ ବିରାଟ ବଡ଼ ହାନି ବୋଲି କରି ତାକୁ ମନେ କରିବା ତେଣୁ ଏହାହିଁ ସମ୍ଭବ ହୋଇପାରେ ସେହି ସବୁ ସୁବିଧା ସୁଯୋଗ କେତେବେଳେ ଆସିଲେ ଏହାକୁ ଆମେ ଉପଲବ୍ଧି କରିପାରିବୁ